ମୁଁ କେବଳ ଖବର ପଢ଼େ ପଢ଼ିବା ସହିତ ସେଥିରେ ଥିବା ବିଭିନ୍ନପ୍ରକାର ବଡ଼ ବଡ଼ ସମସ୍ୟା ଓ ସେହିଦିନର ଘଟିଥିବା ଘଟଣା ଗୁଡ଼ିକ ବିଷୟରେ ମଧ୍ୟ ଅବଗତ ହେବାକୁ ଚେଷ୍ଟା କରେ ସେଥିପାଇଁ ସେଗୁଡ଼ିକ ମନ ଦେଇ ପଢ଼େ କମିକ୍ସ ଓ ଏଗୁଡ଼ାକୁ ପଢ଼ିବା ପାଇଁ ମୋର ପସନ୍ଦ ଆସେ ନାହିଁ କାରଣ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ପଢ଼େ ନାହିଁ କ୍ରୀଡ଼ା ଏହା ମଧ୍ୟ ପଢ଼େ ଯାହାକି ଆମର ଆନ୍ତର୍ଜାତୀୟ ବା ଜାତୀୟ ଖେଳ ଗୁଡ଼ିକ ପଢ଼ିବା ଦ୍ୱାରା ମାନେ ମନ ଭିତରେ କ୍ରୀଡ଼ା ପ୍ରତି ନିଜର ଯେଉଁ ଉଦ୍ଭାବନ ବା ନିଜର ଗୋଟେ ଆଗ୍ରହ ସୃଷ୍ଟି କରାଏ ଯାହାଫଳରେ ପିଲାମାନଙ୍କୁ ପ୍ରେରଣା ଯୋଗେଇବାକୁ ମୁଁ ସାହାଯ୍ୟ କରେ କେବଳ କ୍ରୀଡ଼ା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମରେ ଯେଉଁ ଫଟୋଚିତ୍ର ଆସିଥାଏ ସେଗୁଡ଼ିକ ମଧ୍ୟ ପଢ଼େ ବା ମନୋରଞ୍ଜନ ଧର୍ମୀରେ ଆମେ ବିଭିନ୍ନ ମହାପୁରୁଷ ମାନଙ୍କର କାର୍ଯ୍ୟକ୍ରମ ମହାପୁରୁଷ ମାନଙ୍କର ଲେଖା ଆସିଥାଏ ସେଗୁଡ଼ିକ ମଧ୍ୟ ପଢ଼ିଥାଏ ଓ ସେଥିରୁ କିଛି ଶିକ୍ଷାଗ୍ରହଣ କରିଥାଏ